ପିଲାମାନଙ୍କୁ ଆମର ପାଠ ପଢ଼େଇବା ପାଠ ନ ପଢ଼େଇକି ଅନେକ ଲୋକ ଅଛନ୍ତି ଗରିବ ଲୋକ ଅଛନ୍ତି ଖଟିଖିଆ ଖଟି ଖାଉଛନ୍ତି ଆଉ ଅଭାବ ମେଣ୍ଟୁନି ତଥାପି ସେମାନେ ସ୍କୁଲ୍ ଯାଉଛନ୍ତି ସ୍କୁଲ୍ରୁ ବହୁତ ସୁବିଧା ମିଳୁଛି ସପ୍ତାହରେ ଦୁଇ ଦିନ ବୁଧବାରରେ ଅଣ୍ଡା ଦିଆଯାଉଛି ଏବଂ ଶୁକ୍ରବାର ଦିନ ଅଣ୍ଡା ଦିଆଯାଉଛି ସପ୍ତାହରେ ଦୁଇ ଦିନ ଦିଆଯାଉଛି ତଥାପି ଗରିବ ଲୋକମାନେ ପାଠ ପଢ଼େଇ ପାରୁନାହାନ୍ତି ତାଙ୍କର ଅଭାବ ମେଣ୍ଟୁନି ଆଉ ତାଙ୍କର ସବୁବେଳେ କାମ ଚାଲିଛି କାମ ଚାଲିବା ସମୟରେ ବହୁତ ଦୂରିଆ ଲୋକମାନେ ଚାଲି ଯାଉଛନ୍ତି ଗାଡ଼ିଆନ ତଥାପି ଆଉ ମା'ମାନେ ଛୁଆମାନଙ୍କୁ ଖାଇବା ପାଇଁ ପାଉନାହାନ୍ତି ସେଥିପାଇଁ ଆଉ ସ୍କୁଲ୍ ବହୁତ ଦୂରିଆରେ ଅଛି ପାଖ ଗାଁରେ ସ୍କୁଲ୍ ନାହିଁ ତଥାପି ମା'ମାନେ ଚେଷ୍ଟା କରିକି ମାଡ଼ ଛାଟ ପିଟିକି ସ୍କୁଲ୍କୁ ପଠାଉଛନ୍ତି ଆଉ ବହୁତ କଷ୍ଟରେ ଛୁଆମାନେ ପାଠ ପଢ଼ୁଛନ୍ତି ପାଠ ପଢ଼ିକି ଭଲ ମଣିଷ ହେଉଛନ୍ତି ଯୁବକମାନେ ସମସ୍ତେ ମିଶିକି ଗୋଟେ ଭଲ କମିଟି କରିକି ଧର ଯାତ୍ରା ଗୋଟେ ହେଉଛି ସେଥିରେ ସମସ୍ତେ ମିଶିବା ଦରକାର କଳି ଝଗଡ଼ା କରିବା ଦରକାର ନାହିଁ ମିଶିକି କାମଟା କଲେ ଭଲ କାମ ହୋଇପାରିବ ନହେଲେ ଯଦି ଜଣଙ୍କର ଉପରେ ନିର୍ଭର କରିବେ ତା'ର ମୁଣ୍ଡ ହ୍ୟାଙ୍ଗ୍ ହୋଇଯିବ ସେ କିଛି କରିପାରିବ ନାହିଁ ତଥାପି ମାନେ କୌଣସି କାମ ସଫଳ ହେବ ନାହିଁ ଯୁବକ ଯୁବକ ଗୋଷ୍ଠୀ ସବୁ ଯଦି ମଣିଷ ସମାନ ନହେବେ କିଛି କାମ ଉନ୍ନତି ହୋଇପାରିବ ନାହିଁ କ୍ଲବ୍ କମିଟି ଥିଲେ ଗାଁର ସବୁ କଥା ଭଲ ମନ୍ଦ କଥା ବୁଝିବେ ଯେତେ କାମ ଆସିବ ଗାଁ ଗହଳି ରାସ୍ତା କାମ ସବୁ ଭଲ ଭାବରେ ହୋଇପାରିବ ଆଉ ଅନ୍ୟାନ୍ୟ